ଆମ ଅଞ୍ଚଳରେ ସାଧାରଣତଃ ଭାବରେ କହିବାକୁ ଗଲେ ଯାଜପୁରର ମା ବିରଜାଙ୍କ ତୀର୍ଥ ହେଉଛି ସର୍ବ ଶ୍ରେଷ୍ଠ ତୀର୍ଥ ଅନେକ ଆଡ଼ୁ ବହୁତ ଆଡ଼ୁ ପର୍ଯ୍ୟଟନ ଲୋକମାନେ ଆସି ଆମର ଏହି ସ୍ଥାନରେ ମାଆଙ୍କ ଦର୍ଶନ କରି ଯାଆନ୍ତି ଏବଂ ଏହା ଛଡ଼ା ଆଉ ଅଛି ଆମର ମହାବିନାୟକ ଯେଉଁଠିକି ବହୁତ ପୁରୁଣା ପର୍ଯ୍ୟଟନ ସ୍ଥଳୀ ଯେଉଁଠିକି ବହୁତ ଆଡ଼ୁ ଲୋକ ଆସି ଆସି ବୁଲିକି ଯାଆନ୍ତି ଏବଂ ଏହା ବ୍ୟତୀତ ଅନେକ ମେଳା ବାଣିଜ୍ୟ ମେଳା ହେଉ କିମ୍ବା ଆମର କାଳୀପୂଜା ଆଉ ହେଲା ଆମର ସରୋବର ସରୋବରରେ ବହୁତ ବଡ଼ ମେଳା ପଡ଼ିଥାଏ ଏବଂ କାଳୀପୂଜାରେ ମଧ୍ୟ ପନ୍ଦରରୁ କୋଡ଼ିଏ ମା' କାଳୀଙ୍କର ମୂର୍ତ୍ତି ଗଠନ ହୋଇଥାଏ